ଶୀତ ମାସରେ ମୁଁ ମୋର ଗଛଗୁଡ଼ିକୁ ସକାଳୁ ଉଠି ସେହି ଗଛଗୁଡ଼ିକୁ ପାଣି ଦେଇ ଗଛ ଗୁଡ଼ିକର ଯତ୍ନ ନେଉଛି ଯେଉଁଟାକି ଶୀତଦିନେ ଆମକୁ ସେଇ ଗଛ ହିଁ ଆମକୁ ଫଳ ଦେବେ ଶୀତ ଦିନେ ମୁଁ ତାର ସକାଳୁ ଉଠିକି ଯାଇକି ଚାରାରେ ଚାରା ଖୋଳି ପିଡ଼ିଆ ଦେଇ ପାଣି ମଡ଼େଇ ତାକୁ ଯଦି ଚାରା ଗଛ ହେଇଥିବ ତାକୁ ପଲିଥିନ୍ ଦ୍ୱାରା ଘୋଡ଼େଇ ରଖିବାକୁ ରଖି ତାର ଯତ୍ନ ନେବାକୁ ନେଇଥାଏ କାହିଁକିନା ଗଛ ସେଇ ଉଦ୍ଭିଦ ହିଁ ଆମକୁ ଜୀବନ ଦେବ